ସ୍ୱାସ୍ଥ୍ୟ ସେବା ବିଷୟରେ ଭଲ ଭଲ ଡାକ୍ତର ଆଜ୍ଞା ଏବଂ ଭଲ ଭଲ ଦିଦି ଯଦି ରହିବେ ନିଶ୍ଚିତ ଭାବରେ ଆମର ଗାଁ ର ମାନେ ରୋଗ ଦୁଃଖ ଦୂର ହୋଇଯିବ ଏବଂ ସହରକୁ ମଧ୍ୟ ସେ ପ୍ରକାର କାର୍ଯ୍ୟକ୍ରମ ହେବ ଏବଂ ଶିକ୍ଷାଟା ମଧ୍ୟ ଭଲ ସାର୍ ଭଲ ଟିଚର ରହିଲେ ନିଶ୍ଚିତ ଶିକ୍ଷା ଭଲ ହେବ ଆଉ ପିଲାମାନେ ପ୍ରଥମଟା ହେଉଛି ଶିକ୍ଷା ଆଉ ତାପରେ ସ୍ୱାସ୍ଥ୍ୟ ଶିକ୍ଷା ପାଇଲେ ସ୍ୱାସ୍ଥ୍ୟ ବିଷୟରେ ନିଶ୍ଚିତ ଭଲ